ମୁଁ ଗୋଟେ ଦୋକାନରୁ ଶାଢ଼ୀ ଆଣିଥିଲି ସେ ଶାଢ଼ୀଟି ବହୁତ ଭଲ ପଡ଼ିଲା କଲର୍ ଫେଡ଼୍ ବି ଗଲାନି ଆଉ ବହୁତ ଦିନ ମୁଁ ପିନ୍ଧିଲି ମୋତେ ସେ ଶାଢ଼ୀଟା ବହୁତ ଭଲ ଲାଗେ